ପଶିବା ଆଉ ହଁ କାମ ଟିକେ ଘର କାମ କରୁଥିଲି ସଫାସୁଫି କରୁଥିଲି ତ ହଁ ବସିବା ଆସ ଆଉ

ବହୁତ ଗାଁ'ରେ ଲୋକ ଆସି ଧୂରା ଜମଉଛନ୍ତି ସଉଦା ଟିକେ ଆମେ ଆଣିବା ପାଇଁ ଗଲାବେଳକୁ ଦୁଇ ତିନି ଘଣ୍ଟା ଲେଖାଁ ଠିଆ ହେବାକୁ ପଡ଼ୁଛି ଛଅ ଲକ୍ଷ ଟଙ୍କା ବର୍ଷକୁ

ହଁ ଦେଖିବ ଟ୍ରକ୍ ଟ୍ରକ୍ ଆଳୁ ଟ୍ରକ୍ ଟ୍ରକ୍ କୋବି ପରିବାପତ୍ର ଦୁନିଆ ଆସୁଛି ସେଲ୍ ସେମିତି ସେଲ୍ ବି ହେଉଛି ଇଏ ଭିଡ଼ ଜବର ହେଉଛି ଆଉ

ହଁ ଆଉ ବାହାରୁ କାହିଁ ଯିବା ଏଇ ତ ଦୋକାନରେ ସବୁ ମିଳୁଛି ଏଇ ତ ପରିବା ଦୋକାନରେ ସବୁ ତା'ର ସେଲ୍ ହେଇଯାଉଛି ବହୁତ ଟ୍ରକ୍ ଟ୍ରକ୍ ମାଲ୍ ଆସୁଛି ଆଉ ଏଇଠୁ ନେଇ ଆସିବା ଆଉ କାହିଁକି ଯିବା ବାହାରୁ ଗୋଟେ ଏରିଆ'ରେ ଆଣିବା ପାଇଁ ବାହାରୁ ସବୁ ଜିନିଷ ତ ଏଠି ମିଳୁଛି କମ୍ ରେଟ୍ରେ ତଥାବି ରେଟ୍ରେ ସବୁ ସୁବିଧା ଟିକେ ମିଳୁଛି ଆଉ ବାହାର ହଁ ହଁ

ଏମିତିଆ କଥା

ସବୁ ଜିନିଷ ପାଇବ ଏଠି କୌଣସି ଜିନିଷର ବାହାରକୁ ଯିବାର ଇଏ ନାହିଁ ଅସୁବିଧା ନାହିଁ ଏଇ ସବୁ ସୁବିଧାରେ ମିଳିଯିବ କାଇଁ ବାହାରକୁ ଯିବା ହଁ ଆ ହଁ ଆମ ଦୁଃଖରେ ଆମେ ହଁ ଆମ ଆମ ଦୁଃଖରେ ଆମେ ରହିବା ଆଉ କ'ଣ